ଖେଳ ମଣିଷ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଯୋଗଦାନ କରିଥାଏ କାରଣ ଆମେ ଖେଳିବା ଦ୍ଵାରା ଆମର ଶରୀର ଓ ମାନସିକ ସ୍ତରରେ ଉନ୍ନତି ଆସିଥାଏ ଏବଂ ସୁସ୍ଥ ରହିଥାଏ ଆମେ ଖେଳିବା ଦ୍ୱାରା ଆମର ଶାରୀରିକ ପରିଶ୍ରମ ଘଟିଥାଏ ଏବଂ ଶରୀରର ପ୍ରତ୍ୟେକ ଅଙ୍ଗ ବିଶେଷକୁ ରକ୍ତର ସଞ୍ଚାରଣ ସଠିକ୍ ରୂପରେ ହୋଇଥାଏ ଏବଂ ମସ୍ତିଷ୍କକୁ ରକ୍ତର ପ୍ରବାହ ମଧ୍ୟ ବହୁତ ଭଲ ଭାବରେ ହୋଇଥାଏ ଯାହାଦ୍ୱାରାକି ମସ୍ତିଷ୍କ ସୁସ୍ଥ ରୁହେ ଓ ଜଣେ କ୍ରୀଡ଼ାବିତ ଭଲ ବିଚାର କରିପାରେ ବୋଲି ଏକ ବିଶ୍ୱାସ ରହିଛି ଖେଳ ଆଜିକା ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶଗ୍ରହଣ କରିଛି ଏବଂ ଜଣେ ଖେଳାଳି ମାନେ ସବୁବେଳେ ସୁସ୍ଥ ଓ ସତେଜ ଖାଦ୍ୟ ଖାଇବାକୁ ଭଲ ପାଇଥାନ୍ତି ଯାହାଦ୍ୱାରାକି ସେମାନଙ୍କର ଆଗାମୀ ଦିନରେ ଶରୀର ସୁଦୃଢ଼ ଓ ସତେଜ ରହି ସେମାନଙ୍କ କ୍ରିଡ଼ା ଜୀବନରେ ଅତ୍ୟନ୍ତ ଭଲ ପ୍ରବାହ ପକାଇଥାଏ